ହଁ ଆଜ୍ଞା ମନେ ରଖିପାରିବି ଦଶ ତିନି ଦୁଇହଜାର ଏକୋଇଶ ପନ୍ଦର ଆଠ ଦୁଇ ହଜାର ତେଇଶି ତିରିଶ ତିନି ଦୁଇହଜାର ବାଇଶ ପଚିଶ ଚାରି ଦୁଇହଜାର ତେଇଶ ସତର ସାତ ଦୁଇହଜାର ତେଇଶ